ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟତଃ ଦୀପାବଳି ହୋଲି ମକରସଂକ୍ରାନ୍ତି ପାଳନ କରାଯାଏ ଦୀପାବଳି ଦିନ ଦ୍ବୀପ ଦୀପାବଳି ଦିନ ଆମେ ଦୀପାବଳିକୁ ତିନିଦିନ ପାଳନ କରୁ ପ୍ରଥମ ଦିନ ସବୁ ଘର ସଫାସୁତୁରା କରି ଘର ତାପରେ ଗୋବର ପାଣିରେ ଘର ଲିପି ଘର ଧୋଇ ଘରକୁ ପୋଛି ଆମେ ଭଲ ଭାବରେ ପରିଷ୍କାର କରି ଏଁ ଘରକୁ ବନ୍ଦାପନା କରି ସେଦିନ ପିଠାପଣା ମଧ୍ୟ ହୁଏ ସନ୍ଧ୍ୟା ସମୟରେ ଆଲୋକ ରୋଷଣୀ ସବୁ କରି ଦୀପାବଳି ଆମେ ପାଳନ କରିଥାଉ ଦୀପାବଳିରେ ଘରେ ବହୁତ ଭଲସେ ଆମେ ପାଳନ କରୁ ହୋଲିରେ ମଧ୍ୟ ସେହିପରି ହୋଲି ହୋଲିରେ ଆମେ ହୋଲିକୁ ବି ଦୁଇଦିନ ଖେଳୁ ହୋଲିରେ ଗାଁ ସାରା ସମସ୍ତେ ଆମେ ଏକାଠି ହୋଇ ଭଜନ କୀର୍ତ୍ତନ କରି ହୋଲିରେ ଆମେ ହୋଲିକି ଆମେ ବୋଳାବୋଳି ହୋଇଥାଉ ହୋଲିରେ ଆମେ ବହୁତ ଭଲଭାବରେ ପାଳନ କରିଥାଉ ପ୍ରଥମ ଦିନ ପହିଲି ହୋଲି ଆଉ ସେକେଣ୍ଡ୍ ଦିନ ହୋଲି ଆମେ ଖେଳିଥାଉ ଓଦା ହୋଲି ଖେଳିଥାଉ ହୋଲିରେ ଆମକୁ ବହୁତ ଭଲ ଲାଗେ ତାପରେ ହେଲା ମକ୍ରସ ମକରସଂକ୍ରାନ୍ତି ମକରସଂକ୍ରାନ୍ତି ହେଉଛି ମୟୂରଭଞ୍ଜ ଜିଲ୍ଲାର ସବୁଠୁ ବଡ଼ପର୍ବ ମକରସଂକ୍ରାନ୍ତି ପ୍ରଥମଦିନ ହେଉଛି ବାଉଁଡ଼ି ପର୍ବ ସେକେଣ୍ଡ୍ ଦିନ ହେଉଛି ମକର ବାଉଁଡ଼ି ଦିନ ଆମେ ମାଛ ମାଂସ ଆଇଁଷ ଆଦି ଖାଇଥାଉ ଆଉ ସ୍ ଦ୍ଵିତୀୟ ଦିନ ମକର ପର୍ବ ମକର ପର୍ବ ଦିନ ଆମେ ସେଦିନ ସଂକ୍ରାନ୍ତି ହୋଇଥିବାରୁ ସେଦିନ ଆମେ ଆଇଁଷ କରୁ ନାହୁଁ ସେଦିନ ଆମେ ପିଠା ମୁଢ଼ି ଇତ୍ୟାଦି ଖାଇକି ଦିନସାରା ଆମେ ରହିଥାଉ ମକର ଦିନ ଭୋର୍ ଅନ୍ଧାରୁ ଉଠିକି ପିଲାମାନେ ମକର ପୋଡ଼ିବା ପାଇଁ ଯାଆନ୍ତି ମକର ପୋଡ଼ିକି ଆସିକି ସେମାନେ ସେପଟୁ ଗାଧେଇକି ନୂଆଲୁଗା ପିନ୍ଧି ଘରକୁ ଆସନ୍ତି ସେଦିନ ଆମେ ନୂଆଲୁଗା ପିନ୍ଧି ବଡ଼ମାନଙ୍କୁ ଜୁହାର ହେଉ ଆଉ ସାନମାନେ ଆମକୁ ମଧ୍ୟ ପ୍ରଣାମ କରନ୍ତି ମକରଦିନ ବାହାରେ ଥିବା ପିଲାମାନେ ମଧ୍ୟ ଘରକୁ ଆସନ୍ତି ବହୁତ ମଜାରେ ଆମ ମକର କଟିଥାଏ